ମୁଇଁ ଚାଁହେସି ଯେ ମୋର୍ ଭାଇ ଗୁଟେ ଭଲ ପଢ଼ା ଲେଖା କରୁ ଭଲ ମଣିଷ ଟେ ହୋଉ କା କରି କି ମୋର ବାପା ଏହା ଦେ ଯେନ୍ତା କଷ୍ଟ କରୁଛ ଯେ ସେଇ ହିସାବେ ମୋର ଭାଇ କେ ଏହା ଦେ ସେ ଭଲ୍ ବି ପଢ଼ୁଛେ ହେଲେ ସେ ଯେନ୍ ଟା ଚାଁହୁଛେ ଯେନ ଏମ୍ ମାନେ ଲକ୍ଷ୍ୟ ରଖିଛି କି ମୁଇଁ ଚାକିରି କର୍ମି ବୋଲି ଭାବୁଛି ଆର୍ ପଢ଼ୁଛି ଆଗ୍କେ ଆଉ ସିଏ ବି ହେନ୍ତା ଭଲ କରି ପଢ଼ିକିନା ପୁରା ଯେନ ନକିରି କର୍ବା ଚାଁହୁଛେ ସେଟା କରୁ ଆମର୍ ଘରର ପରିସ୍ଥିତି କେନ୍ତା ଅଛି କାଣା ଅଛି ସେ ଜାନୁ ଜାନୁଛେ ବି ଆରୁ ମାଆ ବାପ୍କେ ସପର୍ଟ୍ କରିବି ବୋଲି ସେ ବିଚରା ତା'ର୍ ଲକ୍ଷ୍ୟ ନେଇକିନା କାମ୍ଟେ କରୁଛେ ଆଉ କାମ୍ ବି ଯଉଛେ ନିଜେ ପଢ଼ୁଛେ ବି ଆରୁ ନିଜେ ପରିବାର୍କେ ଦେଖୁଛେ ବି ଏହା ଦେ ବର୍ତ୍ତମାନ ବି ପରିବାର୍ ଦେଖୁଛେ ଆରୁ ସେ ବିଚରା କାମ ବି ଯଉଛେ ପଢ଼ୁଛେ ବି ତ ହେତିର୍ ଲାଗି ଆମେ ବି ଚାଁହେସୁ ତା ଲାଗି ଆମେ ବି ସପର୍ଟ୍ କରମୁଁ ଯେତେ ଆମ ଦ୍ଵାରା ହେବା ସେତେ ହିସାବେ ମୁଇଁ ତାକେ ସପର୍ଟ୍ କରିକିନା ଆଗ୍କେ ବଢ଼ାବାକେ ଚେଷ୍ଟା କରୁଚୁ ଆମର୍ ସବୁ ଭାଇ ଭୋଏନ ତ ସେଥିର୍ ଲାଗି ସେ ବି ଘରେ ଆମକୁ ହେଲ୍ପ ମାଗିଛେ କି ଦିଦିମାନେ ମୋର କାମ୍ ତମେମାନେ ବି କାମ୍ କର୍ ମୁଇଁ ବି କର୍ମି ବୋଲଛି ଆମେ ବି କରୁଛୁ ତାହାକେ ସପଟ୍ରେ ଆଉ ସେ ଭଲ୍ ପଢ଼ିକରି ଭଲ୍ ଆଗ୍କେ ବଢ଼ୁ ଆଉ ନିଜର୍ ପରିବାର୍କେ ଭଲ୍ କରି ରଖିକରି ଆରମ୍ସେ ରହୁ